ସାତେ ଜାନୁୟାରୀ ଦୁଇ ହଜାର ଅଠର ପାଞ୍ଚେ ମାର୍ଚ୍ଚ ଦୁଇ ହଜାର ଉଣେଇଶି ଷୋହଳ ଜୁଲାଇ ଦୁଇ ହଜାର ଏକୋଇଶି ସତର ଅଗଷ୍ଟ ଦୁଇ ହଜାର ବାଇଶି ପଚିଶି ଜାନୁୟାରୀ ଦୁଇ ହଜାର ତେଇଶି